ଓଡ଼ିଆରେ କହିବା ପାଇଁ ବା ଲେଖିବା ପାଇଁ ମୋର କୌଣସି ଅସୁବିଧା ହୋଇନଥାଏ କାରଣ ମୁଁ ହେଉଛି ଏକ ଓଡ଼ିଆ ଏବଂ ଓଡ଼ିଆ ଭାଷାକୁ ମୁଁ ବହୁତ ଭଲ ପାଏ ଓଡ଼ିଆ ଭାଷା ହେଉଛି ଆମର ବହୁତ ବଢ଼ିଆ ଆମର ବିଭିନ୍ନ ପ୍ରକାର ଭାଷା ରହିଛି ଯେମିତି କି ଇଂଲିଶ୍ ତେଲୁଗୁ ତାମିଲ ଏମିତି ବହୁତ ପ୍ରକାର ଭାଷା ରହିଛି କିନ୍ତୁ ସମସ୍ତ ଭାଷା ମଧ୍ୟରୁ ଓଡ଼ିଆ ଭାଷାର ବନାନ ବହୁତ ନିଆରା ସେଥିପାଇଁ ଆମେ ଓଡ଼ିଆ ଭାଷାକୁ ଆପଣେଇଛୁ ଯାହା ହେଉ ମୁଁ ଗର୍ବ ଅନୁଭବ କରୁଛି କି ମୁଁ ଓଡ଼ିଆ ଭାଷାକୁ ଆପଣେଇଛି ଏବଂ ମୁଁ ଛୋଟ ବେଳୁ ମୋ ଘରେ ଓଡିଆ ଭାଷାରେ ଆମର କଥାବାର୍ତ୍ତା ଲେଖାଲେଖି ଚାଲିଚଳନ ସବୁ କିଛି ଆମର ଓଡ଼ିଆ ଢଙ୍ଗରେ ଚାଲିଛି ତେଣୁ ମୁଁ ଓଡ଼ିଆ ଲେଖିବାରେ ପଢ଼ିବାରେ କହିବାରେ ମୋର କୌଣସି ଅସୁବିଧା ହୁଏ ନାହିଁ